ବ୍ଲାକ୍ ଏଣ୍ଡ୍ ହ୍ୱାଇଟ୍ ଫୋଟୋଗ୍ରାଫି କରିଛେଁ ଆଉ ହେଟା ଭଲ୍ ବି ଦିଶ୍ସି ଆଉ ଟ୍ରାଏ ବି କରିଥିଲେ ମୁଇଁ ବଢ଼ିଆ ଲାଗ୍ଲା ମତେ ଆଉ ଯେନ୍ଟା ମୋନୋକ୍ରୋମିକ୍ ଛବିର ଯେନ୍ଟା ହେଉଛେ ହେଟା ଆମର୍ ହେଟା କି ସେ ଫୋଟୋରେ ବ୍ଲାକ୍ ଏଣ୍ଡ୍ ହ୍ୱାଇଟ୍ ବ୍ୟାକ୍ଗ୍ରାଉଣ୍ଡ୍ ଥିଲେ ବି ଭଲ୍ ଦିଶ୍ସି ଫୋଟୋ ଘିଚ୍ବାର୍ ତରିକା ଦରକାର୍ ଅଛେ ଭଲ୍ସେ ଘିଚ୍ଲା ହେନ୍ତି ଭଲ୍ ଦିଶ୍ବା ସବୁ ଜିନିଷ୍ ଆଉ ବ୍ଲାକ୍ ଏଣ୍ଡ୍ ହ୍ୱାଇଟ୍ର ଫୋଟୋ ହେଟା